ହେଲୋ ହଁ ଆଜ୍ଞା ହେଲୋ ହଁ ଆଜ୍ଞା ମୁଁ କହିଲି ଆପଣଙ୍କର କ'ଣ ବ୍ରହ୍ମପୁରରେ କ'ଣ କ'ଣ ଫେମସ ଖାଇବାରେ କ'ଣ ଫେମସ

କାହିଁକି ଅଲଗା କିଛି ଖାଦ୍ୟ କ'ଣ ପାଇଁ ଏଇଠି ଆପଣଙ୍କର ଲୋକ ଭଲ ପାଆନ୍ତିନି ଖାଇବା ପାଇଁ ନା କ'ଣ ଆଚ୍ଛା ଆଚ୍ଛା ଆଉ କିଛି ଅଲଗା ଖାଦ୍ୟ କିଛି ଚିକେନ ହୋଇଗଲା ମାଛ ହୋଇଗଲା ଏମିତି ସବୁ ଆଇଟମ କିଛି ଫେମସ ନୁହେଁ କି

ପୁରି ଆଉ ଉପମାକୁ ଟିକେ ଲୋକ ବେଶୀ ଟିକେ ଭଲ ପାଆନ୍ତି ନା କ'ଣ ପୁରି

ଆପଣଙ୍କର ଆଚ୍ଛା ଆଚ୍ଛା ଆପଣଙ୍କର କ'ଣ ପୁରିଟା କ'ଣ ମାନେ ପୁରା ହେଲଦି ଫୁଡ଼ ନା ମାନେ ବହୁତ ତେଲ ଇୟୁଜ କର ମାନେ ତେଲ ତେଲ ବେଶୀ ନଥାଏ ତ ଆଚ୍ଛା ଖାଲି ପୁରି ଠୁଙ୍କା ପୁରି ଫୁଙ୍କା ପୁରି ସବୁ ମିଳୁଛି ଆଜ୍ଞା ସବୁ ମିଳେ ହଁ ଆଚ୍ଛା ଉପମାରେ ଉପମା କ'ଣ ଆପଣଙ୍କର ଆଚ୍ଛା ଉପମା କ'ଣ ଖାଲି ସାଧା ଉପମା କରନ୍ତି ସେଥିରେ କ'ଣ ଗାଜର ଫାଜର ଆମର ଗ୍ରୀନ ମଟର ହେଇଗଲା ଗାଜର ହୋଇଗଲା ପଡ଼େ ଆଚ୍ଛା ସେ ପରିବା ଆଚ୍ଛା ସବୁ ସୁସ୍ଥ ଖାଦ୍ୟ ନା ଆଚ୍ଛା ଆଚ୍ଛା ବ୍ରହ୍ମପୁରରେ ଆଉ କ'ଣ ଆପଣଙ୍କ ଖାଦ୍ୟ ମିଳେ ସେଠି ଆଚ୍ଛା ଆଉ ଆମର ମାନେ ଅଲଗା ଜିଲ୍ଲାରୁ ଆସିଲେ ବି ଲୋକ ମନେକର ଆମର କଳାହାଣ୍ଡି ବଲାଙ୍ଗୀର ସମ୍ବଲପୁର ଏଥିରୁ ଆସିଲେ ବି ସେମାନେ ଲୋକବି ଖାଆନ୍ତି ଏହାକୁ ଆଚ୍ଛା ପୁରି ଉପମାଟା ଆପଣଙ୍କର ଭଲ ହୁଏ ସେଇଠି ଆଉ ନା କ'ଣ ଆଉ ଆଚ୍ଛା ହଉ ମୁଁ ତ ଆସିଛି ଏଇଠି କେଉଁ ଦୋକାନ ଆପଣଙ୍କର ସେଠି ଭଲ ଦିଏ ଆଚ୍ଛା ଖାଲି ସାଉଥ ଭେରାଇଟ ଆଉ କେଉଁଠି ନାହିଁ ଆଉ କେଉଁ ଦୋକାନ ଆଉ କେଉଁ

ଆଚ୍ଛା ଆପଣ ବି ସେଠି ଖାଇଛନ୍ତି ଆଚ୍ଛା ହଉ ଠିକ ଅଛି ଆଉ